ମୋର ଯେତେବେଲେ କାମ ଧନ୍ଦାରୁ ଫୁରସତ ମିଲେ ସେତେବେଲେ ରୋଷେଇ କରିବାକୁ ଭଲ ଲାଗେ ମୁଁ ବିଭିନ୍ନ ପ୍ରକାର ରୋଷେଇ ଜାଣିଛି ଭାତ ଡାଲି ତରକାରୀ ମାଂସ ପନିର ସାଲାଡ଼ ଛତି ମସଳା ଏବଂ ବଟର ଚିକେନ ଏବଂ ଚାଇନିଜ ଫାଷ୍ଟଫୁଡ଼ ମୋତେ ଜଳଖିଆ ପ୍ରସ୍ତୁତି କରିବାକୁ ଭଳ ଲାଗେ ଏହି ରାନ୍ଧିବା ପାଇଁ ମୁଁ ୟୁଟ୍ୟୁବ ଚେନେଲରୁ ମୁଁ ରୋଷେଇକୁ ଦେଖେ ଏହା ବ୍ୟତୀତ ମୋ ମା ମୋତେ ରୋଷେଇରେ ସାହାଯ୍ୟ କରନ୍ତି ଏବଂ ପରାମର୍ଶ ଦିଅନ୍ତି